ଟେକ୍ନୋଲୋଜି ଓଡ଼ିଶା ମନୋରଞ୍ଜନ ଦୃଶ୍ୟ ହେଉଛି ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଯେନ୍ଟାକି ଆମେ ଫେସବୁକ୍ ହ୍ଵାଟ୍ସଆପ୍

ଯେଉଁଟାକି ଆମେ ଆମେ ଇ ୟୁଟ୍ୟୁବ୍ ମାଧ୍ୟମରେ ଦେଖିଥାଉଁ ଜାଣିପାରିଥାଉ ସବୁ ଏବଂ ବିଭିନ୍ନ ଜାଗାରେ ମେଳା କିମ୍ବା ଯାତ୍ରାରେ ଆମେ ଏସବୁ ଦେଖିଥାଉଁ ମନୋରଞ୍ଜନ ଏବଂ କିଛି ମେଳା କିମ୍ବା ଯାତ୍ରାରେ ମନୋରଞ୍ଜନ କରିବା ପାଇଁ ଲୋକଙ୍କୁ ଏଇ ନୃତ୍ୟ କିମ୍ବା ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କରାଇଥାନ୍ତି ଲୋକଙ୍କୁ ଏବଂ ବ୍ଲଗରେ ଜଣାଇଥାନ୍ତି ସବୁ ଆମେ ଜାଣିପାରିଥାଉଁ ଏବଂ ଆମେ ନିଜେ ଘରେ ବୋର ହେଇଗଲେ ଟିକେ ଆମେ କିଛି ବ୍ଲଗ୍ କରିଥାଉଁ ଏବଂ ପୋଷ୍ଟ କରିଥାଉଁ ଆମକୁ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ ଏସବୁ ମିଳିଥାଏ ସେଇଥିପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍ ଫେସବୁକ୍ ବ୍ଲଗ୍ ଇସବୁରେ ଆମେ ସବୁ ମନୋରଞ୍ଜନ ନେଇଥାଉଁ ଏବଂ ସବୁ ଜାଣିପାରିଥାଉଁ